ଭାଇ ଆସନ୍ତୁ କ'ଣ ନେବେ କ'ଣ କ'ଣ ନେବେ ଆଳୁ ବୁରା ନେବେ ନା କିଲୋ ହିସାବରେ ନେବେ କହୁଛି ଆଳୁ ବୁରା ନେବେ ନା କିଲୋ ହିସାବରେ ନେବେ କେତେ କ'ଣ ନେବେ ଆଳୁ ବୁରା ଆପଣଙ୍କର ପାଂଶ ଷାଠିଏ ଅଛି ଆଉ କି କି ନେବେ ପିଆଜ କେତେ କେଜି ନେବେ ପିଆଜ ଚାଳିଶ ଟଙ୍କା କିଲୋ ବୁରା ନେଲେ ସେ ବୁରା କେତେ କେଜି ଥିବ ସେଇଟା ଓଜନ କରିକି ତା'ପରେ ବିଲ୍ କରାହେବ ବୁରାଟାରେ ତ ଆମର କମ ନଥାଏ ସିଏବି ନିହାତି ପଚାଶ କେଜି ପାଖାପାଖି ଥାଏ ତ ସିଏବି ଓଜନ କରିକି ତା'ପରେ କରିବା ଆଉ ଆଉ କ'ଣ କ'ଣ ନେବେ ରସୁଣ ଚାରିଶହ ଟଙ୍କା କିଲୋ ଭାଇ ହଁ ଆପଣ ଆପଣ ନିଅନ୍ତୁ ତା'ପରେ ଆମେ ତା'ପରେ ଡ଼ିସ୍କାଉଣ୍ଟ କରିକି ଦେବା ଆଉ କେତେ କ'ଣ ନେବେ ନିଅନ୍ତୁ ଆଉ କ'ଣ କ'ଣ ନେବେ ନିଅନ୍ତୁ ଚାଉଳ ଅମୁଲ ଏସବୁ କ'ଣ ନେବେନି ନା ଚାଉଳ କେତେ ନେବେ

ତାହେଲେ ଆପଣ ଦେଶୀ ଚାଉଳ ନେଇ ଯାଆନ୍ତୁ ତାହେଲେ ଦେଶୀ ଚାଉଳ ନେଇ ଯାଆନ୍ତୁ ନା ବାସୁମତି ନେବେ ବାସୁମତି ଚାଉଳ ନେବେ ନା ଦେଶୀ ଚାଉଳ ନେବେ ତ ଦେଶୀ ଚାଉଳ ଅଛି ଭାଇ ଆପଣଙ୍କର ଚାଳିଶ ଟଙ୍କା କେଜି ଆଉ ବସୁମତିଟା ଅଛି ଶହେ ଅଶି ଟଙ୍କା ପ୍ୟାକେଟ୍ ତ ଆପଣଙ୍କ ଖୁସି ଯେଉଁ ଚାଉଳଟା ଚାହିଁବେ ସେଇଟା ନେଇପାରିବେ ଆଜ୍ଞା ହଁ ନିଅନ୍ତୁ ହେଉ ନିଅନ୍ତୁ ନିଅନ୍ତୁ ଯାହା ଦେବେ ଦେବେ ଆଉ

ହଳଦି ଶହେ ଅଶି ଟଙ୍କା ଅଛି ପ୍ୟାକେଟ୍ ହଁ ଭାଇ ମୁଁ ଲିଷ୍ଟ କରିଦେଉଛି ନା ଆଉ କ'ଣ ନେବେ

ଆପଣଙ୍କର ଆଠହଜାର ଟଙ୍କା ହେଲା ଭାଇ ଲିଷ୍ଟ ବନେଇ ଦେଉଛି ନା ଆଉ କ'ଣ ନେବେ ହେଉ ଭାଇ ଆପଣଙ୍କ କୋଡ଼ିଏଟା ଜିନିଷ ହେଲା ଲିଷ୍ଟ ବନେଇ ଦେଉଛି ହେଲା ଆପଣଙ୍କ ଦଶ ହଜାର ହେଲା ଟୋଟାଲ ହେଉ ଡ଼ିସ୍କାଉଣ୍ଟ କରିକି ଆଠ ହଜାର ଦେବେ ଆଉ ହେଉ